ଓଡ଼ିଆ ଭାଷା ଓଡ଼ିଆ ଭାଷା ଅନ୍ୟ ଭାଷା ଅପେକ୍ଷା ଓଡ଼ିଆ ଭାଷା ବହୁତ ସହଜ ଏବଂ ସୁବିଧା ଇ'ଟା ବି ଆମେ କହେବାର୍କେ ଆମେ ଯିମାବେଲେ ଆମେ ଓଡ଼ିଆ ମାନେ ଓଡ଼ିଆ ଭାଷା କହେବାର୍କେ ସୁବିଧା ହଉଛି ତଥାପି ତ ଆମର୍ ଶୁଦ୍ଧ ଭାଷା କହେବାର୍ ଲାଗି ଆମର୍ ବି ଆଉଗୁଟେ ଆମର୍ ଯେନ୍ ଗାଉଁଲିଆ ଭାଷା ମୁଁ ଯେନ୍ତି ହିସାବ୍ରେ କହୁଛେଁ ଇ ଭାଷା ବି ଗୁଟେ ଓଡ଼ିଆ ଆର୍ ଶୁଦ୍ଧ ଭାଷା ବି ଅଛେ ଆମର୍ ଓଡ଼ିଆ ବେଲେ ଇ ଓଡ଼ିଆ ଭାଷାର୍ ବିକାଶ୍ ବୌଦ୍ଧ ହେଉଛି ଆରୁ ଇ ଓଡ଼ିଆ ଭାଷାର ବିକାଶ୍ ଲାଗି ବହୁତ୍ ଚେଷ୍ଟା ବି କରୁଛନ୍ ଆର୍ କେନ୍ତାକି ଉନ୍ନତି ହେ ହିସାବ୍ରେ ଚଲ୍ବା ବୋଲିକିରି ଗୀତ ବିଭିନ୍ନ ପ୍ରକାର କାହାଣୀ ବିଭିନ୍ନ ପ୍ରକାର୍ ଉପନ୍ୟାସ୍ ଇ ସବୁ ବିଷୟ ଗୁଡ଼ିକ ଓଡ଼ିଆ ଭାଷାରେ ବାହାରିକିରି ଲୋକଙ୍କୁ ବହୁତ୍ ଉପକୃତ କରୁଛେ ଆର୍ ଲୋକେ ଓଡ଼ିଆ ଭାଷାର କାହାଣୀ ବିଭିନ୍ନ ପ୍ରକାର୍ ଭକ୍ତି ଗୀତ ଇ'ଟାମାନେ ଶୁଣିିକରି ଲୁକେ ବହୁତ୍ ଉପକୃତ୍ ହେଉଛେ